ହଁ ମୁଁ ରାଜନୈତିକ ନେତାଙ୍କ ବିଷୟରେ ଜାଣିଛି ଯିଏକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନେ ଏସ ଏଚ ଜି ଗୃପ୍ ରେ ମା ମାନେ ଗୃପ୍ ବାହାର କରିଛନ୍ତି ଯାହାକି ଯାହାଫଳରେ ମା ମାନେ ବହୁତ ସାହାଯ୍ୟ ପାଇପାରୁଛନ୍ତି ରାସନ କାର୍ଡ଼ ମଧ୍ୟ ଦେଇଛନ୍ତି ଯେଉଁଥିରେ ଲୋକମାନେ ଚାଉଳ ପାଉଛନ୍ତି ସେମାନେ କାଳିଆ ଯୋଜନା ମଧ୍ୟ ବାହାର କରିଛନ୍ତି ଯେଉଁଥିରେକି ଲୋକମାନେ ବର୍ଷକୁ ଛଅ ହଜାର ଟଙ୍କା ପାଉଛନ୍ତି ଠିକ୍ ସେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ ପୋଷଣ ଯୋଜନା ବାହାର କରିଛନ୍ତି ଯେଉଁଥିରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଖାଦ୍ୟ ଦିଆଯାଉଛି ଭାତ ଡାଲି ତରକାରୀ ଅଣ୍ଡା ଏମିତି ଖାଦ୍ୟ ଦିଆଯାଉଛି ସେଥିପାଇଁ ପିଲାମାନେ ମଧ୍ୟ ପଢ଼ିବା ପାଇଁ ଆଗ୍ରହୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଇନ୍ଦ୍ରା ଆବାସ ଯୋଜନା ମଧ୍ୟ ଦେଇଛନ୍ତି ଆମ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ କି ପିଏମ କିସାନ ଯୋଜନା ମଧ୍ୟ ଯୋଗାଇଛନ୍ତି ଯେଉଁଥିରେ ଲୋକମାନେ ସାର ଖତ ଏମିତି ସବୁ ଛିଞ୍ଚି ପାରିବେ ସେଥିପାଇଁ ଆମେ ସରକାରଙ୍କୁ ବହୁତ ଭଲପାଉ